ଆମ ଘରେ ଗୃହପାଳିତ ପଶୁ ଅଛି ଗାଈ କୁକୁଡ଼ା ଆମର ଗୋଟିଏ ଗାଈ ଗୋଟିଏ ତା'ର ଛୁଆ ଅଛି ଗାଈ ନାଁ ବଉଳ ଛୁଆ ନାଁ ଚାନ୍ଦ ଗାଈ ସବୁଦିନ ସଖାଳୁ ତାକୁ ଆମେ ଗୁହାଳ ପୋଛୁ ଗୋବର କାଢ଼ୁ ତାକୁ ଗାଧୋଇ ଦେଉ ତା' ଦେହ ସବୁବେଳେ ପାଇଁ ସଫାସୁୁତୁରା ରଖୁ ସକାଳୁ ସେ ସବୁଦିନ ଗାଧାଏ ଗାଈକୁ ଗାଧୋଇ ଦେଉ ଗାଈ କି ସବୁବେଳେ ପାଇଁ ତାକୁ ଖାଇବାକୁ ଦିଅ ଚୋକଡ଼ ଦାନା ଛଣ କୁଣ୍ଡା ଭୁସିି ଏମିତି ସକାଳେ ଖାଇବାକୁ ଦେଉ ବାରଟା ବେଳକୁ ଖାଇବେ ଦାନା ଚୋକଡ଼ କୁଣ୍ଡା ପିଏ ସନ୍ଧ୍ୟା ବେଳକୁ ଚୋକଡ଼ ଦାନା ପିଏ ସନ୍ଧ୍ୟା ପାଞ୍ଚଟା ବେଳକୁ ଖାଏ ବାଛୁରୀ ତା'ର ସେମିତି ତା' ମା' ଠାରୁ କ୍ଷୀର ଖାଏ ବାଛୁରୀ ସବୁବେଳେ ପାଇଁ ଆମେ ତାଙ୍କୁ ଗାଈ ବାଛୁରୀ ଦୁଇଜଣକୁ ଆମ ଘର ଘରର ମୁଖ ପରିବାର ବୋଲି ଭାବୁ ଆମେ ସମସ୍ତେ ତାଙ୍କର ସେବା କରୁ କୁକୁଡ଼ା କୁକୁଡ଼ାକୁ ଆମେ ତା'ର ତା'ର ଘର ସଫା କରୁ